ରାଜନୈତିକ ଦଳ ଭିତରୁ ମୋତେ ବି ଜେ ଡ଼ି ଦଳଟି ବହୁତ ଭଲ ଲାଗେ ବି ଜେ ଡ଼ି ଦଳର ବିଧାୟକ ଆମର ସୋମ୍ୟରଞ୍ଜନ ଦାସ ମୋର ବହୁତ ପ୍ରିୟ ନେତା ଓ ନବୀନ ପଟ୍ଟନାୟକ ବି ଆହୁରି ପ୍ରିୟ ନେତା ମୋତେ ସେମାନଙ୍କର କଥାବାର୍ତ୍ତା ଚାଲିଚଳନ ଗରିବ ଲୋକଙ୍କୁ ସାହାଯ୍ୟ କରିବାର ପ୍ରଣାଳୀଟା ମୋତେ ବହୁତ ଭଲ ଲାଗେ ଏବେ ଯେଉଁ ପୁରୀ ପରିକ୍ରମା ହେଲା ନବୀନବାବୁ ଯେଉଁ ପୁରୀ ପରିକ୍ରମା କଲେ ଅତ୍ୟନ୍ତ ଲୋଭନୀୟ ଦୃଶ୍ୟ ତେଣୁକରି ଲୋକମାନଙ୍କୁ ବହୁତ ଭଲ ଲାଗେ ଆମର ସୋମ୍ୟରଞ୍ଜନ ଦାସ ଶିକ୍ଷାମନ୍ତ୍ରୀ ଥିଲେ ଶିକ୍ଷା ଉପରେ ତାଙ୍କର ବହୁତ କଡ଼ା ବ୍ୟବସ୍ଥା ବହୁତ କିଛି ସେ ପରିବର୍ତ୍ତନ କରିଛନ୍ତି ବିଦ୍ୟାଳୟ ମାନଙ୍କରେ ପିଲାମାନଙ୍କୁ ବହୁତ ପ୍ରେରଣା ଦେଇଛନ୍ତି ସ୍କୁଲ୍ରେ ମାଗଣା ସାଇକେଲ୍ର ବ୍ୟବସ୍ଥା ଅଛି ବହିପତ୍ରର ବ୍ୟବସ୍ଥା ଅଛି ପିଲାମାନେ ବହୁତ ଖୁସି ମୁଁ ବି ଯଦି ଆଉଥରେ ସେମିତି କେବେ ବି ତାଙ୍କୁ ଭେଟିବି ତାଙ୍କୁ କହିବି ଗରିବ ଲୋକଙ୍କୁ ଅଧିକରୁ ଅଧିକ ସାହାଯ୍ୟ କରିବେ ଆଉ ଲୋକମାନଙ୍କୁ ଆସି ଭେଟିବେ ତାଙ୍କର ସୁଖ ଦୁଃଖର

ଗରିବ ଲୋକମାନେ ଯେଉଁ ଅଛନ୍ତି ଆମ ଚତୁଃପାର୍ଶ୍ୱରେ ସେମାନେ କେମିତି ଥଇଥାନ ହେବେ ସେମାନେ କେମିତି ଭଲରେ ରହିବେ ଉପରେ ସେମାନଙ୍କର ଛାତ ଖଣ୍ଡେ କେମିତି ମିଳିବ ଯେକୌଣସି ଉପାୟରେ ହଉ ରାଜନୀତିକ ଉପାୟରେ ହଉ କି ଏମିତି ଲୋକଙ୍କୁ ଭଲପାଇବା ସକାଶେ ହଉ ଏଗୁଡ଼ା ମୁଁ ତାଙ୍କୁ ଦେଖାହେଲେ କହିବି